ହାଲୋ ଆଜ୍ଞା ଖବର ପେପର ଅଛି କି କି କି ପେପର ଅଛି ହଁ ହଁ ଆଉ ରେଟ କେମିତି ଆଇବ ତିରିଶ ଚାଳିଶ ଓ ହଁ ଆଉ ଏମିତି ସେ ଜବ ଜବ ମିଳିବ ସେମିତି କିଛି ହବ କି ହଁ ମୋର ପେପାର ସେମିତି ଦରକାର ଥିଲା ତ ସେଥିପାଇଁ ହଁ ହଁ ସବୁ ପେପାର ଅଛି ନା ରେଟ ସେମିତି ଏକା ଆଇବ ଚାଳିଶି ପଚାଶ ଇଂଗିଲାସ ହିନ୍ଦୀ ପେପର ଅଛି ଓ ହଁ ହଁ ଇଣ୍ଡିଆନ୍ସ ଟାଇମ ପେପର ଅଛି ହେଲେ ତାର କେତେ ପୃଷ୍ଠା ଆଇବ ଷୋହଳ ପୃଷ୍ଠା ରେଟ ସେମିତି ଏକା ଆଇବ ନା ହଁ ଆଜ୍ଞା ରହିଲି